ଆମ ସରପଞ୍ଚ ନାଁ ଟୁଲୁ ସିଏ ହେଉଛି ଭଲରେ ମନ୍ଦରେ ଆସିକି ଠିଆ ହୁଅନ୍ତି ଆମ ଘରେ ଝଗଡ଼ା ଝାଣ୍ଟି ହେଇଥିନେ ବୁଝାମଣା କରନ୍ତି ଆମର ଘର ନଥିଲା ଘର ଇନ୍ଦିରା ଆବାସ ଘର କରେଇ ଦେଇଥିଲେ ଆମକୁ ଇନ୍ଦିରା ଆବାସ ଘର କରେଇ ଦେଇଥିଲେ ଆମେ ଘର କନୁ ଆଉ ଆମ ସେଇ ସରପଞ୍ଚ ବହୁତ ଭଲ ଆଉ ଘର କର କରେଇଥିଲା ପାଟିମୁଣ୍ଡ ହେଇଥିଲା ସିଏ ବି ବନ୍ଦ କରିଥିଲା ସବୁ ବହୁତ ଭଲ ସିଏ